ମୁଁ ଧାନ ଫସଲ କରେ ଏହା ବର୍ଷ ଦିନେ ହୁଏ ଏହାକୁ ଉତ୍ପାଦନ କରିବାକୁ ହେଲେ ଖତ ବିଭିନ୍ନ ପ୍ରକାର ସାର ଦରକାର ୟୁରିଆ ପଟାସ ଗ୍ରୁମୋର ସାର ଦରକାର ଏକୁ କୀଟନାଶକ ଔଷଧ ଆଣିକି ପକେଇବା ଦରକାର ଯେମିତି ପୋକ ନ ଖାଇବା ପାଇଁ ସବୁ ଆଣିକି ସେଥିରେ ପକେଇଲେ ଉତ୍ପାଦନ ଭଲ ହେବ